ହ୍ୟାଲୋ ସାର୍ ନମସ୍କାର ଆପଣ ପାନ୍ କାର୍ଡ଼ ଅଫିସରୁ କହୁଛନ୍ତି କି ଆପଣଙ୍କୁ ମୁଁ ଗୋଟେ ସାହାଯ୍ୟ ମାଙ୍ଗିବାକୁ କଲ୍ କରିଥିଲି ସାହାଯ୍ୟ ହଉଛି ମୋର ପୁରୁଣା ନମ୍ବର ହଜିଯିବା କାରଣରୁ ମୁଁ ନୂଆ ସିମଟେ ଖୋଲିଛି ଆଉ ମୋର ନୂଆ ସିମ୍ରେ ମୋର ପାନ୍ କାର୍ଡ଼ରେ ମୋର ନୂଆ ସିମ୍ ଏଡ଼୍ କରିବାକୁ ଚାହୁଁଛି ସେଥିପାଇଁ ଆପଣ ମୋର ପାନ୍ କାର୍ଡ଼ରେ ମୋର ନୂଆ ନମ୍ବରଟା ଟିକେ ଏଡ଼୍ କରିଦିଅନ୍ତୁ କାହିଁକିନା ମୁଁ ସରକାରଙ୍କ ସୁବିଧା କିଛି ପାଇପାରୁନାହିଁ ବା କେଉଁଠି ଅନଲାଇନ୍ କରିବାକୁ ଗଲେ କୋଉ ଅଫିସରେ ଗଲେ କୋଉ ହସ୍ପିଟାଲରେ ଗଲେ ମୋର ସାର୍ଟିଫିକେଟଟା ମଙ୍ଗୁଛନ୍ତି ମୋବାଇଲ ନମ୍ବର ଏଡ୍ କରି କରନ୍ତୁ ବୋଲି କହୁଛନ୍ତି ସେଥିପାଇଁ ଆପଣଙ୍କ ପାଖରେ ମୁଁ ସାହାଯ୍ୟ ମାଗିବାକୁ କଲ୍ କରୁଛି ସେଥିପାଇଁ ଆପଣ ମତେ ମୋର ମୋବାଇଲ୍ ନମ୍ବରଟା ଏଡ୍ କରିଦିଅନ୍ତୁ ମୋର ମୋବାଇଲ ନମ୍ବରଟା କହିଦଉଛି ନଅ ତିନି ଚାରି ଆଠ ଦୁଇ ସାତ ସାତ ଦୁଇ ନହ ପାଞ୍ଚ ଆଉ ମୋର ଏନ୍ବି ନମ୍ବରଟା କହିଦଉଛି ସାତ ଆଠ ପାଞ୍ଚ ସାତ ନଅ ଏକ ଏକ ତିନି ଦୁଇ ଚାରି ଆଉ ମୋର ଆଧାର କାର୍ଡ଼ ନମ୍ବର ହଉଛି ସାତ ପାଞ୍ଚ ଚାରି ଦୁଇ ଦୁଇ ଏକ ଏକ ତିନି ଛଅ ସାତ ନଅ ଆପଣ ମୋତେ କିଛି ସାହାଯ୍ୟ କରନ୍ତୁ ଆଉ ମୋର ମୋବାଇଲ ନମ୍ବରଟା ମୋର ଏନବି ପାନ୍ କାର୍ଡ଼ ନମ୍ବରରେ ଏଡ୍ କରିଦିଅନ୍ତୁ ସେଥିପାଇଁ ଆପଣଙ୍କୁ କଲ୍ କରିଥିଲି ଧନ୍ୟବାଦ ସାର୍